ମୋର ପ୍ରିୟ ଖାଦ୍ୟ କହିଲେ ମଣ୍ଡା ମଣ୍ଡା ପିଠା ମୋତେ ବହୁତ ପସନ୍ଦ ଲାଗେ ଆମ ମାର୍ଗଶିର ମାସରେ ଆମ ଏଠି ଲକ୍ଷ୍ମୀ ପୂଜା ଗୁରୁବାର ଦିନ କରାଯାଏ ପ୍ରତ୍ୟେକ ପାଲିରେ ଆମ ଘର ମାନଙ୍କରେ ସବୁ ମଣ୍ଡା ବାଟା ପିଠା ତିଆରି ହୁଏ ଗୁରୁବାର ଦିନ ତେଲରେ ଛାଣି କରି ପିଠା କରନ୍ତି ଆଉ ମୋତେ ବହୁତ ଭଲ ଲାଗେ ହେଲେ ଆମର ଏଇଠି ଗୋଟେ ପର୍ବ ଅଛି ପୌଷ ପୂର୍ଣ୍ଣିମା ପୌଷ ପୂର୍ଣ୍ଣିମା ଏଇଠି ବହୁତ ଧୁମ ଧାମରେ ପାଲନ କରାଯାଏ ତ ପୌଷ ପୂର୍ଣ୍ଣିମାରେ ପାଣିରେ ତିଆରି ହେଲା ମଣ୍ଡା ରାଶି ପୁର ଦେଇକରି କରାଯାଏ ତ ରାଶି ପୁର ମୋତେ ବହୁତ ପସନ୍ଦ ଆଉ ରାଶି ପୁର ଇ ଦେଇକରି ମଣ୍ଡା ପିଠା ତିଆରି କରାଯାଏ ବାମ୍ଫରେ ମଧ୍ୟ କରାଯାଏ ଆଉ ପାଣିରେ ସିଜା ହୁଏ ପାଣିରେ ସିଜା ହେଇଥିବା ମଣ୍ଡା ଦୁଇ ଦିନି ପର୍ଯ୍ୟନ୍ତ ଖାଇବେ ଆପଣଙ୍କୁ ବହୁତ ଟେଷ୍ଟ ଲାଗିବ ଆଉ ବାମ୍ଫରେ ତିଆରି ହେଇ ହେଇଥିବା ମଣ୍ଡା ବି ବହୁତ ଭଲ ଲାଗିବ ତେଲରେ ତିଆରି କଲେ ବେଶୀ ଦିନ ରହେନି ଗୋଟେ ଦିନ ପରେ ନଷ୍ଟ ହେଇଯାଏ କିନ୍ତୁ ପାଣିରେ ସିଜା ହେଇଥିବା ବା ବାମ୍ଫରେ ସିଜା ହେଇଥିବା ମଣ୍ଡା ଦୁଇ ଦିନ ରୁ ତିନ ଦିନ ପର୍ଯ୍ୟନ୍ତ ରହିବ